ସାର୍ ଆପଣର ଯେଉଁ ଖାଦ୍ୟଟା ଦେଲେ ଏ ଖାଦ୍ୟଟା ମୋତେ ଲାଗୁଛି ବାସି ଥିଲା ଖାଦ୍ୟଟା ଠିକ୍ ଟେଷ୍ଟି ନାହିଁ ତା'ର ମାନେ କ୍ଵାଲିଟି ନାହିଁ ଆପଣ ଏମିତି ଖାଇବା ଦେଉଛନ୍ତି ପଇସା ତ ଠିକ୍ ଠାକ୍ ନେଇ ଯାଉଛନ୍ତି ଏମିତି ଖାଦ୍ୟ କ'ଣ ପାଇଁ ଦଉଛନ୍ତି ଆଉ ଯଦି ଖରାପ ଖାଦ୍ୟ ଆମକୁ ଦଉଛନ୍ତି ତା'ହେଲେ ଆମକୁ ରିଟର୍ଣ୍ଣ କରିଦିଅନ୍ତୁ ଆମ ପଇସା ଖାଦ୍ୟ ଟେଷ୍ଟ ନାହିଁ ମୋତେ ଲାଗୁଛି ବାସି ଖାଦ୍ୟ ଆପଣ ଫ୍ରିଜରେ ରଖିକି ନେକ୍ସଟ ଡେ ଆପଣ ରୋଷେଇ କରି ତାକୁ ଦଉଛନ୍ତି ଆଉ ରେଷ୍ଟୁରାଣ୍ଟ ଆପଣଙ୍କର ଭଲ ବୋଲି ଆମେ ଆସିଲୁ ଲୋକମାନେ କହିଲେ ଆପଣଙ୍କ ନାଁ ଅଛି ରେଷ୍ଟୁରାଣ୍ଟରେ କିନ୍ତୁ ଆମେ ଆସି ଦେଖିଲୁ ଯେ ଏଠି ତ ସେମିତି କିଛି ବ୍ୟବସ୍ଥା ନାହିଁ ମୋତେ ଠିକ ଠାକ୍ ଲାଗୁନି ଏ ଖାଦ୍ୟ ବି ଟେଷ୍ଟ ନାହିଁ ଭଲ ଲାଗୁନି ମୋତେ ଆଜ୍ଞା ଏ ଖାଦ୍ୟ ଆପଣ ପ୍ଲିଜ ଆମ ପଇସା ରିଟର୍ଣ୍ଣ କରିିଦିଅନ୍ତୁ ଆମେ ଏଠୁ ପଳାଇବୁ ଆପଣ ଯେଉଁ ଟାଇପ୍ର ଆଡ଼ଭାଟାଇଜ ଆପଣଙ୍କର ସେଇ ଟାଇପ୍ର ଖାଦ୍ୟ ମୋତେ କାଇଁ ଲାଗିଲାନି ଠିକ୍ ଆପଣ ଆଡ଼ଭଟାଇଜମେଣ୍ଟ କରୁଛନ୍ତି ରେଷ୍ଟୁରାଣ୍ଟକୁ କଷ୍ଟମର ବହୁତ ଆସୁଛନ୍ତି କାରଣ କଷ୍ଟମର ମାନେ ସାଟିସଫେକ୍ସନ ନୁହଁ ଏଠି ଠିକ୍ ଲାଗୁନି ଆପଣ ପୂର୍ବ ଦିନର ଖାଦ୍ୟକୁ ଫ୍ରିଜରେ ରଖୁଛନ୍ତି ତାକୁ ଖାଦ୍ୟଟା ଆମ୍ବିଳା ଲାଗୁଛି ଠିକ ଠାକ୍ ଲାଗୁନି ଆପଣ ପ୍ଳିଜ୍ ଆମ ପଇସା ରିଟର୍ଣ୍ଣ କରିଦିଅନ୍ତୁ ଏମିତି ଖାଦ୍ୟ କାହିଁକି ଏଗୁଡ଼ା ଖାଇଲେ ଆମକୁ ତ ଦେହ ଖରାପ ଆମର ହେଇଯିବ ଆମର ରୋଗର ପୀଡ଼ିତ ହଉ ଦୟାକରି ଆମେ ଆପଣ ଆମ ରିଟର୍ଣ୍ଣ କରିଦିଅନ୍ତୁ ଆମ ଏଇ ଯେଉଁ ପଇସା ଦେଇଛୁ ଆମେ ପଳାଇବୁ ଆଜ୍ଞା ଯଦି ରିଟର୍ଣ୍ଣ ଦେଇଦେବେ ଆମେ ଆପଣଙ୍କୁ ଧନ୍ୟବାଦ ଦବୁ ଧନ୍ୟବାଦ